ସାମାଜିକ୍ ମାଧ୍ୟମ୍ ଅନ୍ଲାଇନ୍ ଡାନ୍ସ ଟ୍ୟୁଟୋରିଆଲ୍ ଓ ଟେକ୍ନୋଲୋଜି କିପରିି ନୃତ୍ୟ ଶିଳ୍ପକୁ ପ୍ରଭାବିତ କରିଛି ଏହା ଗୋଟେ ଭଲ କୋଶ୍ଚିନ୍ ଯେହେତୁ ଆମର୍ ଇନର୍ ପିଲାମାନେ ବହୁତ୍ କିଛି ଅନ୍ଲାଇନ୍ ହିଁ ଶିଖିଚନ୍ ଇନେ କେହନୀ ଗୁରୁ ଆସିକି ଶିଖେଇ ନାଇଁ କାହାକେ ଆଉ ସେମାନେ ସେଲ୍ଫ୍ ଲର୍ଣ୍ଣର୍ମାନେ ସେମାନେ ନିଜେ ଅନ୍ଲାଇନ୍ ୟୁଟ୍ୟୁବ୍ ଆଉ ବାକି ସୋସିଆଲ୍ ମିଡ଼ିଆରୁ ସେମାନେ ନିଜର ଭାବେ ନିଜେ ଶିଖିଚନ୍ ତାଙ୍କ ନୃତ୍ୟଟା ଆଉ ସେମାନେ ଆଗ୍କେ ବି ଶିଖ୍ତେଲ ଯାଉଛନ୍ ଇଥିରୁ ମାନେ ଫିଜିକାଲି କେହିନିନୁ କିଛି ଟ୍ରେନିଂ ନେବାର୍ ନଇଁ କି ନାଇଁ ବି ନିଅନ ଭାବୁଚନ୍ ଯେହେତୁ ଇମାନେ ୱାର୍ଲ୍ଡ୍ର ବେଷ୍ଟ୍ ଟୁ ବେଷ୍ଟ୍ ଡ୍ୟାନ୍ସ ଟିୁଟୋରିଆଲ୍ ଆଉ ଡ୍ୟାନ୍ସର୍ସ୍ମାନେ ଅନ୍ଲାଇନ୍ ଦେଖିପାରୁଚନ୍ ଆଉ ସେ ଭାବରେ ସେମାନେ ଶିଖଉଚନ୍ ଆଉ ଏଇଟା ତାଙ୍କଲେ ବହୁତ ବଡ଼ ପ୍ଲସ୍ ପଏଣ୍ଟ୍ ଏ ଯେ ସେମାନେ ଘରେ ଘରେ ଥାଇକି ୱାର୍ଲ୍ଡ ୱାର୍ଲ୍ଡ କ୍ଲାସ୍ ଲେଭେଲ୍ର ଟ୍ୟୁଟୋରିଆଲ୍ମାନେ ଦେଖିପାରୁଚନ୍ ଆଉ ନିଜ୍କେ ସେଥରର୍ ସେଲ୍ପ ଗ୍ରୋଥ୍ କରଉଚନ୍ ଆଉ ଇଟା ହଉଚେ ଟେକ୍ନୋଲୋଜିର ଫାଏଦା ଆଜି ଜମାନାରେ ଇଟା ହଉଛେ ଗୁଟେ ଟେକ୍ନୋଲୋଜିର ଫାଏଦା ଯେନ୍ଟାକି ଆମେ ଚାହୁଁଚୁ ଆଗ୍କେ ବି ଏନ୍ତା ହିଁ ବଢ଼ିଚାଲୁ ଆଉ ଆଉ ପିଲାମାନେ ହେନ୍ତି ଶିକ୍ଷିତ ହେଇ ଚାଲିଥାଉନ୍ ଆହୁରି ଶିଖୁନ୍ ବେଶିରୁ ବେଶି ଜାନୁନ୍ ଅଧିକାରୁ ଅଧିକା ଟ୍ରେନିଂ ନେଇପାରୁନ୍ କି ଡାନ୍ସ ଟ୍ୟୁଟୋରିଆଲ୍ ହେଇଗଲା କି ଆଉ ବାକି କେହନି ବି ଟ୍ୟୁଟୋରିଆଲ୍ ହେଇଗଲା ଟେକ୍ନୋଲୋଜି ମାଧ୍ୟମରେ